ଆମ ଅଞ୍ଚଳର ପାରମ୍ପାରିକ ଖେଳ ହେଉଛି କବାଡ଼ି ଏହାକୁ ଆମେ ପଡ଼ିଆ ମଝିରେ ଦୁଇଦଳ ହୋଇ ଖେଳିଥାଉ ଏହାର ନିୟମ ହେଉଛିକି ଏଗାରଟି ପିଲା ଗୋଟିଏ ଦଳରେ ରହିବେ ତେଣୁ ଦୁଇ ଦଳରେ ବାଇଶଟି ପିଲା ରହିଥାନ୍ତି ଗୋଟିଏ ଦଳର ପିଲା ଅନ୍ୟ ଦଳକୁ ଯାଏ ଏବଂ ଯଦି ଅନ୍ୟ ଦଳର ପିଲାକୁ ସିଏ ଛୁଇଁଦେଇ ନିଜ ପଟକୁ ଆସିଯାଏ ତାହେଲେ ସେପଟର ପିଲା ବସିଥାଏ ଏବଂ ଏହାପରେ ବିଜୟତାକୁ ଗୋଟିଏ ଟ୍ରଫି ମିଳେ ଯାହାକି ଆମମାନଙ୍କୁ ବହୁତ ଖୁସି ଅନୁଭୂତ କରିଥାଏ ଏହାଦ୍ୱାରା ଆମମାନଙ୍କୁ ଖେଳିବାରେ ବହୁତ ଆନନ୍ଦ ଲାଗିଥାଏ ଏବଂ ଦୁଇଟି ଟିମର ବୁଝାମଣାରୁ ହିଁ ଏଇ ଖେଳଟି ଅତ୍ୟଧିକ ସୁନ୍ଦର ହୋଇଥାଏ ତେଣୁ କବାଡ଼ି ହେଉଛି ପାରମ୍ପାରିକ ଖେଳ ଯାହାକି ଆମ ଅଞ୍ଚଳରେ ବହୁତ ସମ୍ମାନର ସହିତ ଖେଳଯାଏ